ମୋର ପ୍ରିୟ ଖେଳ ପ୍ରଥମତଃ ମୋର ପାଇକ ଆଖଡ଼ା ଏହାକୁ ଆମର ପୂର୍ବ ପିଢ଼ୀରୁ ମଧ୍ୟ ଚାଲି ଆସିଛି ପୂର୍ବ କାଳରୁ ମଧ୍ୟ ଆମ ଜେଜେ ଜେଜେଙ୍କ ବାପା ତା ସଙ୍ଗେ କୁହନ୍ତି ଆମ ପୂର୍ବ କାଳରେ କଳା ସଂସ୍କୃତି ଦ୍ଵାରା ପାଇକ ଆଖଡ଼ା ପ୍ରଦର୍ଶନ କରୁଥିଲେ ଯଦ୍ଵରାକି ବିଭିନ୍ନ ବାହାର ଦେଶ ମଧ୍ୟ ନାମ ଅର୍ଜନ ବହୁତ ସୁନାମ ଅର୍ଜନ କରିଛନ୍ତି ଏଥିପାଇଁ ମଧ୍ୟ ମୁଁ ମୋତେ ତ ଆଗ୍ରହି ଅଟେ ମୋର ବାବା ଦାଦା ମଧ୍ୟ ଏହି ଖେଳକୁ ପସନ୍ଦ କରନ୍ତି ବାବା ଦାଦା ମଧ୍ୟ ଏହି ପାଇକ ଆଖଡ଼ା ଖେଳନ୍ତି ମୁଁ ମଧ୍ୟ ତାଙ୍କଠୁ ଦେଖିକି ମୁଁ ମଧ୍ୟ ଏହି ଖେଳ ଶିଖିବାରେ ଲାଗିଲି ଏହାଦ୍ଵାରା ମୁଁ ବି ଅତ୍ୟନ୍ତ ନାମପତ୍ର ମାନ ଗ୍ରହଣ କରିଛି ଏହି ପାଇକ ଆଖଡ଼ା ମାଧ୍ୟମରେ ତ ଅତ୍ୟନ୍ତ ବିଭିନ୍ନ ବିଭିନ୍ନ ବାହାରକୁ ବି ମଧ୍ୟ ଆମେ ଯାଉ ପ୍ରୋଗ୍ରାମ କରିବା ପାଇଁ ଯଦ୍ଵାରାକି ଅତ୍ୟନ୍ତ ଭଲ ପାଇଥାନ୍ତି ସାଧାରଣ ଜନତା ମାନେ ଯଦ୍ଵାରାକି ଆମକୁ ଅତ୍ୟନ୍ତ ଖୁସି ଲାଗିଥାଏ ଯେ ବାହାରେ ଯାଇକି ଆମେ କିଛିଟା କଳା ସଂସ୍କୃତି ପ୍ରଦର୍ଶନ କରୁଛୁ ଏଥିପାଇଁ ମଧ୍ୟ ମୁଁ ଅତ୍ୟନ୍ତ ଖୁସି ଅଟେ ଏହାକୁ ମଧ୍ୟ ମୁଁ ଅତ୍ୟନ୍ତ ପସନ୍ଦ କରେ ପସନ୍ଦ କରେ ପାଇକ ଆଖଡ଼ା